ଆମକୁ ସାଧାରଣତଃ ଋତୁ ଅନୁସାରେ ବିଜୁଳି ପ୍ରଭାବିତ କରିଥାଏ ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ଅଧିକ ବିଜୁଳି କାଟ ହୋଇଥାଏ ଗ୍ରୀଷ୍ମ ଋତୁରେ ଅଧିକ ବିଜୁଳି କାଟ ହେବା ଯୋଗୁଁ ବହୁତ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି କାରଣ ଗ୍ରୀଷ୍ମ ଋତୁରେ ବହୁତ ଗରମ ହୋଇଥାଏ ଗରମ ଯୋଗୁଁ ସମସ୍ତେ ଫ୍ୟାନ ହେରିକା ଫ୍ୟାନ ଏସି ହେରିକାରେ ସବୁ ଏସି ହେରିକା ଲଗାଇଥାନ୍ତି କିନ୍ତୁ ବିଜୁଳି କାଟ ଅଧିକ ଯୋଗୁଁ ସବୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବର୍ଷା ଋତୁରେ ବହୁତ ଜୋରରେ ବର୍ଷା ହେଲେ କିମ୍ବା ପବନ ହେଲେ ଝଡ଼ ହେଲେ ବିଦ୍ୟୁତ ଆସିଥିବା ସ୍ଥାନମାନଙ୍କରେ ଯେମିତିକି ଖୁଣ୍ଟି ହେରିକାରେ ଖୁଣ୍ଟି କେଉଁଠି ଉପୁଡ଼ି ଯାଇଥାଏ ତାର ହେରିକା ତାର ହେରିକା ସବୁ ଛିଣ୍ଡି ଯାଇଥାଏ ସେହି ସମୟରେ ବର୍ଷା ଋତୁରେ ମଧ୍ୟ ବର୍ଷା ହେଲା ସମୟରେ ଆମ ବିଜୁଳି କାଟ ହୋଇଥାଏ ଶୀତ ଋତୁରେ ପ୍ରାୟତଃ ବିଜୁଳି କାଟ ହୁଏ ନାହିଁ କାହିଁକିନା ଶୀତ ଋତୁରେ କାହାକୁ ବେଶି ବିଜୁଳି ଦରକାର ନାହିଁ କାହାର ବେଶି ଏସି ଫ୍ୟାନ କି ପବନ ହେରିକା ବେଶି କିଛି ଦରକାର ନାହିଁ ଶୀତ ଋତୁରେ ସେଥିପାଇଁ ଶୀତ ଋତୁରେ କମ ବିଜୁଳି କାଟ ହୋଇଥାଏ ଏହିପରି ଏହିଯୋଗୁଁ ଏହିସବୁ ବିଭିନ୍ନ ବିଭିନ୍ନ ପ୍ରକାର ଘଟଣା ଯୋଗୁଁ ବିଭିନ୍ନ ଋତୁ ଅନୁସାରେ ଘଟଣା ଯୋଗୁଁ ଏହି ବିଜୁଳି କାଟ ଆମକୁ ପ୍ରଭାବିତ କରିଥାଏ